ମାଛ ଧରିବା ପାଇଁ ଜାଲ ପ୍ରସ୍ତୁତି କରନ୍ତି ଜାଗା ପ୍ରସ୍ତୁତି କରନ୍ତି ଆମେ ପରସ୍ପରକୁ ଏବେ କହିବାକୁ ଗଲେ ଆମେ ଚାରି ପାଞ୍ଚ ଜଣ ମାଛ ଧରିବା ପାଇଁ ଯାଉଥିବ ଗଲାବେଳେ ଏତେ ଆନନ୍ଦ ଏତେ ଖୁସି ନେଇ କରି ଯାଇଥିବୁ ଏବେ ମାଛ ଧରିକି ଆସିବ ମାନେ ଉତ୍ସାହିତ ଆମେ ଉତ୍ସାହିତ କରିଥାଉ ଆଉ ଚାରି ପାଞ୍ଚ ଜଣ ମିଶି କରି ଆମେ ଆମର ଭାବନାରେ ମାନେ ଆମର ଭାବନାରେ ବହୁତ ଏମତି ଗୀତ ମଧ୍ୟ ଗାଉ ଥାଉ ଦେଶୀଆ ଗୀତ ହଉ କି ଏମିତିଆ କଥାବାର୍ତ୍ତା ଗପ ଏସବୁ ଆମେ ପାଞ୍ଚ ଭାଇ ମିଶି କରି ଆମେ ସବୁବେଳେ ଆଲୋଚନା କରିଥାଉ କିମ୍ବା ଗୀତ ହଉ ଭଜନ ହଉ କି ମାଛ ବିଷୟରେ ହଉ ଯେକୌଣସି ବିଷୟରେ କଥାବାର୍ତ୍ତା ହେଇ କରି ଆମେ ମାଛ ଧରିବା ପ୍ରସ୍ତୁତ ଆମେ ହେଇଥାନ୍ତୁ ଆମ ମାଛ ଧରିବା ଆମେ ଜାଲ ପକାଇ କିମ୍ବା ଆମର ବର୍ଷି ଯେଉଁ ବର୍ଷି ଅଛି ନେଇକି ସେଇଟା ନେଇ କରି ବି ଆମେ ଆଗ୍ରହ ହେଇଥାଉ